ହଁ କେମିତି କେଉଁଠି ଅଛୁ ହଁ ହଁ ହଁ ମୁଁ ବି ଭଦ୍ରକରେ ଅଛି ସବୁ ଭଲ ତମ ଘରେ

ଯିବା କାଲି ଆଡ଼େ ଯିବା

ହଁ ମୁଁ କାଲି ଫ୍ରି ଅଛି ସକାଳେ ଗଲେ ଭଲ ଲାଗିବରେ ହଁ ଆଗେ ଆମେ ଦୁଇ ମିଶିକି ଯିବା ତାପରେ ତାଙ୍କୁ କହିବା ଆଉ ପଚାରିବା କ'ଣ କରୁଛନ୍ତି ତାଙ୍କେ ସିଏ ଦୁଇ ଜଣ କ'ଣ କହୁଛନ୍ତି ପଚାରିବା ଆଉ ହଁ ହଁ ହଁ ହଁ

ହଁ ହଁ ନାଇଁ ଲଞ୍ଚ୍ଟା ବାହାରେ କରିଦେବାରେ

ହଉ ହଉ ଠିକ୍ ଅଛି ଚାଲିଛି ଏବେ ଭଲ ଚାଲିଛି ତୋର ଏବେ ସେକେଣ୍ଡ ଇୟର ହେଲା

ନା ମ ଡିସେମ୍ବର ପନ୍ଦର ଆଡ଼େ ଅଛି ଆଉ ହଁ ସେଇଟା ଆକାଶକୁ ପଚାରେ ଦେଖେ କ'ଣ କହୁଛି ସେ ହଉ ହଉ ଠିକ୍ ଅଛି ମୋତେ କଲ୍ କରିକି ଜଣା ରଖେ